ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା ଏଇଟା ନିଳମାଧବ ଟ୍ରାନ୍ସପୋର୍ଟ ଏଜେନ୍ସି ତ ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆଜ୍ଞା ମୁଁ ସନ୍ଦିପ୍ତ ସାହୁ ପିପଳ ମାଧବରୁ କହୁଥିଲି ଆଜ୍ଞା

ନମ୍ବରଟା ହଁ ସେ ଆମ ସାଙ୍ଗ ଜଣେ ଥିଲା ତ ସେ ଆପଣଙ୍କ ନମ୍ବର ଦେଇଥିଲା ସେ ଆପଣଙ୍କ ଗାଡ଼ିରେ ବି ଯିବା ଆସିବା କରେ ତେଣୁ ଏଜେନ୍ସି

ଆଜ୍ଞା ଆଜ୍ଞା ନାଇଁ ଆଜ୍ଞା ଆମର ଟିକେ ପାଞ୍ଚ ତାରିଖ ଦିନ ପୁରୀ ଚନ୍ଦ୍ରଭାଗା କୋଣାର୍କ ଯିବାର ଥିଲା ଆପଣଙ୍କର ହେଇପାରିବ ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ ଆଠ ଆଠ ଜଣ ଭଳିଆ ଯିବା ଗୋଟେ ଆଉ ଆଜ୍ଞା ଆଜ୍ଞା ଆପଣଙ୍କର କେଉଁ ଗାଡ଼ି ସେଇଟା ଆଚ୍ଛା ଆଚ୍ଛା ଇନୋଭା ହଁ ଚଳିବ ଚଳିବ ସେ ଗାଡ଼ି ହେଲେ ବି ଚଳିବ କିଛି ଅସୁବିଧା ନାହିଁ ଆଜ୍ଞା ଆଜ୍ଞା ଆପଣଙ୍କର ଯୋଉ ରେଟ୍ଟା କେମିତି କ'ଣ ନଉଚନ୍ତି କିଲୋମିଟର ହିସାବରେ ନା ବାଟ ହିସାବରେ ନା କେମିତି କ'ଣ

ହଁ ଆଜ୍ଞା ଆମେ ପୁରୀ ଚନ୍ଦ୍ରଭାଗା କୋଣାର୍କ ଏଇ ଆସିବା ଆଉ କାକଟପୁର ମଙ୍ଗଳା ହେଇ ଏମିତି ଆସିବା ଆଉ ଏତିକି ଜାଗା ଆଉ

କିଲୋମିଟର ହିସାବରେ କେତେ ନେବେ କହୁଛନ୍ତି କୋଡ଼ିଏ ଟଙ୍କା ନାଇଁ ମ ଆଜ୍ଞା ଟିକେ କରୁନାହାନ୍ତି କ ନା ପୁରୁଣା ଲୋକ ଆଜ୍ଞା ଟିକେ କରିବେ ଆଉ କ'ଣ କହୁଛନ୍ତି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କର ଯେଉଁ ଗାଡ଼ିର କାଗଜପତ୍ର ଓକେ ଅଛି ତ ନ ନାଇଁ ନାଇଁ ନାଇଁ ଶୁଣ ଶୁଣନ୍ତୁ ମୁଁ କଣ ସେଥିପାଇଁ କହୁଛି କି ମୋ କହିଆ କଥା ଧରନ୍ତୁ ଆଜ୍ଞା କାଗଜପତ୍ର ଓକେ ନହେଲେ ଆଜ୍ଞା ଯେଉଁ ଚେକିଂ ଫେକିଂ ହେଉଛି ଆଜ୍ଞା ସେଏ ତାପରେ ଡ୍ରାଇଭର ଯାହାକୁ ଦେବେ ତାଙ୍କର ଲାଇସେନ୍ସ ଫାଇନ୍ସ ଠିକ ଅଛି କି ନାହିଁ ଆଉ ମାନେ ଯେଉଁମାନେ ମଦ ଫଦ ପିକି ଯେଉଁ ଡ୍ରାଇଭର ଯ ତାଙ୍କୁ ପଠେଇବେ ନାହିଁ କାରଣ ସେଇଠି ଫ୍ୟାମିଲି ଯିବେ ସେଥିରେ ବହୁତ ଡିଷ୍ଟର୍ବାନ୍ସ ହବ ସେଣୁ

ନା ନାଇଁ ନାଇଁ ମୁଁ ସେକଥା କହୁନି ଦେବ ଠିକ୍ ଅଛି ନାଇଁ ଆପଣ ଯଦି କହୁଛନ୍ତି ତେବେ ଭଲ ଡ୍ରାଇଭର କିଛି ଅସୁବିଧା ନା ନାଇଁ ଆଜ୍ଞା ଆଜ୍ଞା ଆଜ୍ଞା ଟିକ ବାକି ତ ସବୁ ଠିକ୍ ରହିଲା ଆଉ ସେ ପାଞ୍ଚ ତାରିଖ ଦିନ ସକାଳଟେ ଭୋରୁ ଟିକେ କରିଦେବେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ନାଇ ଆଜ୍ଞା ମୁଁ କହୁଥିଲି ପଇସା କଣ ଟିକ ଟିକେ କନସସନ୍ କିଛି କରନ୍ତୁ ଆଜ୍ଞା ଆପଣଙ୍କ କ ଯାଉଛ ଆଉ ବି ଯେତେବେଳେ ଭଡ଼ା ବି ଆସିବ ଆପଣଙ୍କୁ ଏଜେନ୍ସି ସାଙ୍ଗରେ ଆମେ ଆମକୁ ଯିଏ ବି କଣ୍ଟାକ୍ଟ କରିବ ଆମେ ବି ଆପଣଙ୍କୁ ସାଙ୍ଗରେ କଣ୍ଟାକ୍ଟ କରିବୁ କହିଁକିନା ଆମେ ବି ସୁବିଧା ପାଇଲେ ଆପଣଙ୍କୁ ବି ସାହାଯ୍ୟ କରିବ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନ ଦେଖନ୍ତୁ ଆପଣ ଆମକୁ ଥରେ ଟିକେ ଦେଖନ୍ତୁ ତାପରେ ଦେଖିବା ଆପ ଆମେ ବି ଆପଣଙ୍କୁ କେତେଟା କଷ୍ଟମର ବି ଦଉଚୁ ଆଜ୍ଞା ଆଜ୍ଞା ଆଜ୍ଞା ରହିଲି ଆଜ୍ଞା ନମସ୍କାର ଆଜ୍ଞା ଆଜ୍ଞା ଆଜ୍ଞା